ଛୋଟବେଳେ ମୋର ସ୍ୱପ୍ନ ଥିଲା ଯେ ମୁଇଁ ବଡ଼ ହେଇକିି ଗୁଟେ ଡାକ୍ତର ହେବି ଡାକ୍ତର କେନ୍ତି ହେବି ମୁଇଁ ଛୋଟ୍ ବେଲେ ବହୁତ ପରିଶ୍ରମ କଲି ଡାକ୍ତର ହେବାର୍ ଲାଗି ଆଉ ବହୁତ ପରିଶ୍ରମ ମଧ୍ୟ କଲି ଆଉ ବିଭିନ୍ନ ପରୀକ୍ଷା ମଧ୍ୟ ଦେଲି ବିଭିନ୍ନ ପରୀକ୍ଷା ଦେବା ଫଳରେ ମୁଁ ଡାକ୍ତର ହେଲି ଗୋଟେ ଡାକ୍ତରଖାନାରେ ମତେ ନିଯୁକ୍ତି କରାଗଲା ଡାକ୍ତର ହେଇକି ଲୋକମାନଙ୍କର ସେବା କଲି ଗରିବ ଲୋକମାନଙ୍କର ସେବା କଲି ଆଉ ସେ ସେବା କରିକିରି ମତେ ବହୁତ ଖୁସି ଲାଗୁଛେ ଆଉ ଆଉ ମୋର ଗାଁ ର ଲୋକମାନେ ମଧ୍ୟ ମୋତେ ବହୁତ ଭଲ ପାଆନ୍ତି ମୋ ପରିବାର ଲୋକମାନେ ମଧ୍ୟ ମୋତେ ବହୁତ ବହୁତ ଭଲ ପାଉଛନ୍ତି ଆଉ ବିଭିନ୍ନ ଅଞ୍ଚଳରୁ ଯେଉଁମାନେ ଆସନ୍ତି ଆସୁଛନ୍ତି ରୋଗୀମାନେ ସେମାନେ ମଧ୍ୟ ମୋ ସେବାରେ ବହୁତ ଖୁସି ଅଛନ୍ତି ସେଥିପାଇଁ ମୁଁ ମୋ ନିଜକୁ ଗର୍ବିତ ଅନୁଭବ କରୁଅଛି